ଆମ ଧାର୍ମିକ ପୂଜା ହେଲା କୁରାଠା ପଞ୍ଚମୀ ଏହି ପଞ୍ଚମୀରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯାଏ ପୂଜାର ପନ୍ଦର ଦିନ ପୂର୍ବରୁ ଜେଜେବାପା ଏବଂ ମୁଁ ମାଟି ଆଣି ସ୍ୱୟଂ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ବନେଇ ଥାଉ ଏବଂ ସେ ମୂର୍ତ୍ତି ବନେଇବାରେ ମୋତେ ବହୁତ ଆନନ୍ଦ ମିଳିଥାଏ ମୁଁ ମଧ୍ୟ ସେହି ମୂର୍ତ୍ତିରେ ସୁନ୍ଦର ସୁନ୍ଦର ରଙ୍ଗ ଦେଇ ମୂର୍ତ୍ତିକୁ ତିଆରି କରିଥାଏ ଏବଂ ମୂର୍ତ୍ତି କଲାବେଳେ ମୋତେ ସ୍ୱୟଂ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିଛବି ଦେଖାଯାଏ ମୁଁ ସେଇ ମୂର୍ତ୍ତିରେ ମା ଲକ୍ଷ୍ମୀଙ୍କର ମୁଖ ମୁଖର ଚିତ୍ର ମଧ୍ୟ କରିଥାଏ